ଆମ ଭାରତରେ ଆମର ଜିଲ୍ଲା ବଲାଙ୍ଗୀର ଆମ ଏହି ବଲାଙ୍ଗୀର ଜିଲ୍ଲାର ଅର୍ଥନୀତି ବହୁତ ପରିମାଣରେ ବଦଳିବାକୁ ଲାଗିଛି ଯେମିତିକି କୃଷି ହେଉଛି ଆମମାନଙ୍କର ଅତି ପ୍ରିୟ ଚାଷ ଏବଂ ଆମେମାନେ ହେଉଛୁ ଜଣେ ଜଣେ ଚାଷୀ ଆମେ ଅନେକ ପରିମାଣରେ ଚାଷ କାର୍ଯ୍ୟ କରିଥାଉଁ ହେଲେ ସେଥିରୁ ବହୁତ କାମ ବହୁତ କମ୍ ପରିମାଣରେ ଅର୍ଥ ଆମେ ପାଇଥାଉଁ ସେଥିପାଇଁ ଆମେ ବହୁତ ଦୁଃଖିତ ଆଗକାଳରେ ଲୋକମାନେ ବହୁ ଭଲ ଭାବରେ ବହୁ ଭଲ ଭାବରେ ଚଲିପାରୁନଥିଲେ କାହିଁକିନା ସେତେବେଲେ ଲୋକମାନଙ୍କର ମଧ୍ୟରେ ଭାଇଚାରା ନଥିଲା ଓ କୁଟନୀତି ଚାଲୁ ନଥିଲା ସେତେବେଳେ କେବଳ ରାଜନୀତି ଚାଲୁଥିଲା ସେହି ସମୟରେ କେବଳ ରାଜାମାନେ ନ୍ୟାୟ କରୁଥିଲେ ସେଥିପାଇଁ ଲୋକମାନେ ଭଲ ଭାବରେ ଚଳି ପାରୁଥିଲେ ହେଲେ ଏହି ଯୁଗରେ ଲୋକମାନଙ୍କ ମଧ୍ୟରେ ଅନେକ ଭାଇଚାରା ଲାଗି ରହିଛି ଲୋକମାନେ ଟଙ୍କା ପାଇଁ ଲୋକମାନଙ୍କୁ ହତ୍ୟା କରୁଛନ୍ତି ଏବଂ ଅର୍ଥନୀତି ମଧ୍ୟ ବଢ଼ିବାକୁ ଲାଗିଲାଣି ସମାଜରେ ପରିବର୍ତ୍ତନ ଘଟିଛି ଯେମିତିକି ଲୋକମାନେ ଟିକିଏ ଜମି ପାଇଁ ଭାଇ ଭାଇ ମଧ୍ୟରେ ଝଗଡ଼ା କରୁଛନ୍ତି ଏବଂ ସେ ନିଜେ ସେହି ଜମିର ମାଲିକ ହେଉଛନ୍ତି ଆହୁରି ମଧ୍ୟ ଶିଳ୍ପ କେନ୍ଦ୍ର ବଢ଼ିବାକୁ ଲାଗିଲାଣି କୃଷି ମଧ୍ୟ ବଢ଼ିବାକୁ ଲାଗିଲାଣି ସେତେବେଳେ ଯେଉଁ ଛୋଟ ଛୋଟ ଶିଳ୍ପୀମାନେ ଥିଲେ ଏବେ ସେମାନେ ବହୁତ ବଡ଼ ବଡ଼ ଶିଳ୍ପ କାର୍ଯ୍ୟ କରିବାକୁ ଲାଗିଲେଣି ଏହିପରି ଭାବରେ ବର୍ଷ ବର୍ଷ ଧରି ଜିଲ୍ଲା ବଦଳିବାକୁ ଲାଗିଛି ଏଥିରେ ଅନେକ ଏମ୍ ଏଲ୍ ଏ ଏମ୍ ପି ମଧ୍ୟ ବଦଳିବାକୁ ଲାଗିଲେଣି